ହ୍ୟାଲୋ ହଁ ନାହିଁ ମୁଁ ଯାଇଥିଲି ତ ଆପଣଙ୍କ କ୍ଲିନିକ୍କୁ ଆଉ ମୋ ଦେହ ଖରାପ ଥୀଲାତ ଟ୍ରିଟ୍ମେଣ୍ଟ୍ ହେଉଛି ମୁଁ ଚେକଅପ୍ ପାଇଁ ଯାଇଥିଲି ତେଣୁ ଆପଣ ଯେଉଁ ମେଡ଼ିସିନ୍ ଦେଇଥିଲେ ତାକୁ ମୁଁ ଖାଉଛି ତଥାପି ଟିକେ ମୁଣ୍ଡ ଫୁଣ୍ଡ ବୁଲାଉଛି ଆଉ କାଇଁ ଏତେ ଇଏ ମାନେ କିଛି ଡେଭଲପ୍ କାହିଁ ଜାଣି ହେଉନି ତ ତେଣୁ କ'ଣ ହଁ ଦେଖେଇଥିଲି ପ୍ରେସ୍କ୍ୟୁସନ୍ କରିଥିଲେ ଆଉ ସେଇ ଅନୁସାରେ ମେଡ଼ିସିନ୍ ହଁ ହଁ ବି ପି ଅଛି ସୁଗାର ଏଗୁଡ଼ା ସବୁ ଅଛି ହଁ ଆଉ ନିଦ ଟିକେ ହେଉନି ବିଭିନ୍ନ ଚିନ୍ତା ରହୁଛି ତ ଆଜ୍ଞା

ଡେଲି ଚେକଅପ୍ କରିବାକୁ ଯିବାକୁ ପଡ଼ିବ କି ହଁ ହଁ ହଁ ହଁ ହଁ କରୁଛନ୍ତି ଆଉ ମେଡ଼ିସିନ୍ ଖାଉଛି କାହିଁ କିଛି ଜାଣି ହେଉନି ହଁ ହଁ କରୁଛି କିନ୍ତୁ ଜାଣି ହେଉନି ପୁଣି ଆଉଥରେ ଯିବିକି ଟ୍ରିଟମେଣ୍ଟ୍ ହେବା ପାଇଁ ଚେକପ୍ ପାଇଁ ଯିବି ନିଦ କାହିଁ ହେଉନି ରାତିରେ

ଥାଉ ନାହିଁ କରୁନାହାନ୍ତି

ହଁ ଆଉ କ'ଣ କରିବାକୁ ପଡ଼ିବ ଖାଇବା ଖାଇବା ଖାଇବା ପିଇବାରେ କ'ଣ କଣ୍ଟ୍ରୋଲ୍ କ'ଣ କରିବାକୁ ପଡ଼ିବ ନାଁ ଠିକ୍ସେ ଭୋକ ମାନେ ହେଉନି ନା ନାହିଁ

ହଉ ରହୁଛି ଆଜ୍ଞା ନମସ୍କାର